ମୁଁ ଜଣେ ଲେବର୍ ମୋର ହେଉଛି ମୁଁ ତ ସେ ଚାକିରୀ ସେମିତି କରିନାହିଁ ମୋର ଗୋଟିଏ ଇଟା କମ୍ପାନୀରେ ମୁଁ ଚାକିରୀ କରେ ସେଇ କମ୍ପାନୀରେ ମୁଁ ନିତି ଚାକିରୀ ପାଇଁ ମୋର କାମ ପାଇଁ ଯାଏ ଏବଂ ସେଇ କମ୍ପାନୀରେ ମୁଁ ମୋର ଚାକିରୀ କାମ କରି ମୋର ପରିବାର ଭରଣ ପୋଷଣ କରେ ତେଣୁ ମୋତେ ଏତେ ମୁଁ ଅଧ୍ୟୟନ ପାଠ ପଢ଼ାରେ ବି ଏତେ ନାହିଁ ତେଣୁ ମୋର ଯେତିକି ପାଠ ପଢ଼ା ସେଇ ହିସାବରେ ମୁଁ ମୋର ଚାକିରୀ ଭାବରେ ତା'କୁ ଗ୍ରହଣ କରିକି ସେଇ ଯୋଉ ଇଟା ଫ୍ୟାକ୍ଟ୍ରି ରେ ମୁଁ କାମ କରେ ସେଥିରେ କାମ କରି ମୁଁ ମୋର ପରିବାରକୁ ଭରଣ ପୋଷଣ କରେ ଆଉ ମାସ ଶେଷରେ ଯାହା ମୁଁ ପାଏ ଟଙ୍କା ତାହା ମୁଁ ଆଣି ଦରମା ଆକାରରେ ମୋ ପରିବାର ଚଳନ୍ତି ଏବଂ ମୁଁ ଖୁବ୍ ଭଲ ଭାବରେ ସେହି କମ୍ପାନୀରେ କାମ କରେ ଏବଂ ସେହି କମ୍ପାନୀରେ ବି ମୋତେ ବହୁତ ଭଲ ପାଆନ୍ତି ଏବଂ ଏଇଭଳିଆ ମୁଁ ସେଇ କମ୍ପାନୀରେ କାମ କରି ମୋର ପରିବାରକୁ ଭରଣ ପୋଷଣ କରିଥାଏ ଏବଂ ମୁଁ ମୋର ନୀତି ନିୟମ ସମୟ ହିସାବରେ ଯେମିତି କାମକୁ ଯିବା କଥା ଗୋଟିଏ କାମ କଲା ମାନେ ତେଣୁ ସେଇ ହିସାବରେ ମୁଁ ସେଇ କାମକୁ ମୋର ନୀତି ନିୟମ ହିସାବରେ ଠିକ୍ ଟାଇମ୍ ଟେବୁଲ୍ ଅନୁସାରେ ମୁଁ ମୋର କାମକୁ ଯାଇଥାଏ ଏବଂ ଯାଇ ସେଇ କମ୍ପାନୀରେ ମୁଁ ଯୋଗ ଦିଏ ଆଉ ମୁଁ ଠିକ୍ ହିସାବରେ କାମ କରି ଠିକ୍ ହିସାବ ସମୟରେ ମୁଁ ଘରକୁ ଫେରିଆସେ ଏବଂ ସେହି କମ୍ପାନୀରେ କାମ କରି ଯୋଉ ମୋର ଦରମା ମାସ ଶେଷରେ ମିଳେ ତା'କୁ ଆଣି ମୋର ପରିବାରରେ ବିନିଯୋଗ କରି ମୋ ପରିବାର ଖୁବ୍ ଭଲରେ ଚଳାଏ